ଆମର୍ ଠାନୁ ସବୁଠୁଁ ବଡ଼ ଚାଷ୍ ହେଉଛେ ଧାନ୍ ଆଉ ଧାନ୍କେ ଆମେ ଚାଷ୍ କରୁଛୁଁ ଆଉ ଧାନ୍ ନୁ ବହୁତ୍ ଅଧିକା ଅମଲ୍ ମିଲୁଛେ ଖାଏବା ଲାଗି ଚାଉଲ୍ ମିଲୁଛେ ସବୁଥିର୍ କରବା ଲାଗି ପଇସା ପତର୍ ବି ଧାନ୍ ବିକ୍ଲେ ମିଲୁଛେ ଚଲୁସୁଁ ସେଥି ଆଉ ଧାନ୍ ହିଁ ସବୁ ଆମର୍ ଗାଁର ବଡ଼ ବହୁତ୍ ଲୋକ୍ ଚାଷ୍ କରସନ୍ ଫସଲ୍ ହେଲା ଆଉ ଧାନ୍କେ ଆମେ ବହୁତ୍ ହିସାବନୁ ଚାଷ୍ କରୁଛୁଁ କେତେବେଲେ ହାଇବ୍ରିଡ଼୍ ଧାନ୍ କରୁଛୁ ଜହ ଧାନ୍ ହେବା ବୋଲି ବଡ଼ ଫସଲ୍ ହେବା ବୋଲି କେତେବେଲେ ଆମେ ବହୁତ୍ ଭଲ୍ ସେ ଚାଷ୍ କଲେ ଧାନ୍ମାନ୍କୁ ବା ଅଧିକା ଅଧିକା ଫସଲ୍ ମିଲୁଛେ ଆଉ ଧାନ୍କେ ହିଁ ଆମେ ଆମର୍ ଗାଁର ବଡ଼ ଫସଲ୍ ବୋଲିକରି ଭାବୁଛୁଁ ଆମେ ଆଉ ଧାନ୍କେ ଆମେ ବହୁତ୍ କରି କରି ଉତ୍ପାଦନ୍ କରୁଛୁଁ ଆଉ ଧାନ୍ର ଯେତେ ଅଛେ ଯେ ଆମେ ଅଲଗା ପରି ଫସଲ୍ କେ ହେତକି ନାଇଁ ଧ୍ୟାନ୍ ଦେବାର୍ ସବୁଠୁଁ ଭଲ୍ ଫସଲ୍ ହେଉଛେ ଧାନ୍ ଧାନ୍ର ଲାଭେ ରହେଲେ ଆମେ ଭଲସେ ଚଲ୍ମୁଁ